ତିନ୍ ଲାଖ୍ ଚାର୍ ହଜାର୍ ଆଠ୍ଶ ପଞ୍ଚାନବେ ତିନ୍ ଲାଖ୍ ଛଅ ହଜାର୍ ସାତ୍ଶ ସତାଅଶୀ ଚାର୍ ଲାଖ୍ ସାତ୍ ହଜାର୍ ଆଠ୍ଶ ଛପନ୍ ଆଠ୍ ଲାଖ୍ ଦୁଇ ହଜାର୍ ଆଠ୍ଶ ସତ୍ଷଠି ନଅ ଲାଖ୍ ଛଅ ହଜାର୍ ପାଁଶ ତେୟାଲିଶ୍